ହଁ ପରିବା ସମୟରେ ଆମେ ବି ଚ୍ୟାଲେଞ୍ଜ କରିଥିଲୁ ଚାଷ୍ କରି ଶୀତ ସମୟରେ ସକାଳ ସକାଳ ସବୁଦିନ ପାଣିରେ ପହଁରିବା ପାଇଁ ଯାଉଥିଲୁ ଆଉ ସେଠି ପିଲାମାନମାନେ ସାଙ୍ଗରେ ଚ୍ୟାଲେଞ୍ଜ୍ ବି କରୁଥିଲୁ ସେ ଚ୍ୟାଲେଞ୍ରେ କିଏ ଫାର୍ଷ୍ଟ ପହଞ୍ଚୁଥିଲା ତ କିଏ ଲାଷ୍ଟ କିଏ ପାଣିରେ ବୁଡ଼ି ଯାଉଥିଲା ତେଣୁ ସମସ୍ତଙ୍କୁ ପୁଣିି ଥରେ ଆଣିବା ପାଇଁ ଯିଏ ଟିକେ ସେ ପୁଣି ତାକୁ ଆଣିବା ପାଇଁ ଯେଇଥିଲା କାହିଁକିନା ପାଣିରେ ତ ହାତ ପହଞ୍ଚେ ନାଇଁ କି ଗୋଡ଼ ପହଞ୍ଚେ ନାଇଁ ପାଣିରେ ବୁଡ଼ି ମରି ବି ହୁଏ ତେଣୁକରି ଜଣେ ଲୋକ ଦେଖୁଥିବେ କାହାର ଯଦି ଅସୁବିଧା ହଉଥିବ ବୋଲେ ସେ ଯାଇକି ତାଙ୍କୁ ଉଦ୍ଧାର କରେ ଏଠି କିଛି ମୋର ହୋଇନାଇଁ ମୋର ଜଣେ ସାଙ୍ଗ ପାଣିରେ ବୁଡ଼ିଥିଲା ତାଙ୍କୁ ମୁଁ ଆଣିବା ପାଇଁ ଯାଇଥିଲି କିନ୍ତୁ ତାଙ୍କୁ ହାଣୁ ହାଣୁ ମୁଁ ବି ତାକି ପଡ଼ିଲି ତାପରେ ମୋର ବି ସାହସ ଫିଟୁ ନଥିଲା କଷ୍ଟେମଷ୍ଟରେ ତାଙ୍କୁ ପହଞ୍ଚେଇଲି ସେଇ ପାଣିରୁ ବାହାରକୁ ତେଣୁ ଲୋକମାନଙ୍କୁ ତେଣୁକରି ପହଁରିବା ସମୟରେ ଗୋଟେ ଲୋକ ଦେଖୁଥିଲେ ଭଲ କାହିଁକିନା ପାଣିରେ ବୁଡ଼ି ବି ହୁଏ ସେହି ସମୟରେ ହାତ ପହଞ୍ଚେ ନାହିଁ ଗୋଡ଼ ପହଞ୍ଚେନାହିଁ ସାହାସ ବି ଫିଟେ ନାହିଁ ତେଣୁ ଆମକୁ ପାଣିରେ ପହଁରିବା ସମୟରେ ସତର୍କ ସତର୍କତାର ସହିତ ହୁଏ ଆଉ ଡ଼ର ବି ଲାଗୁଥାଏ କାହିଁକି ନା କେଉଁଟି ମୋର ସାହସ ସରିଯିବ ଆଉ ମୁଁ ବାହାରକୁ ବାହାରି ପାରିବି କିି ନାଇଁ ତେଣୁ ସୁଇମିଂ କରିବାଟା ତ ଭଲ କାସ୍ କରି ଶୀତ ସମୟରେ ସୁଇମିଂ କଲେ ବହୁତ ବଢ଼ିଆ ଲାଗେ ଆଉ ସମସ୍ତେ ସୁଇମିଂ କରିବାକୁ ଆସନ୍ତି ପିଲାମାନେ ସାଙ୍ଗରେ ସମସ୍ତେ ମିଶିକି ସୁଇମିଂ କରୁ ଆଉ ବହୁତ ଭଲ ଲାଗେ ଆଉ ଦେହ ବି ଭଲ ରୁହେ ସୁଇମିଂ କଲେ ପେଟ ସଫା ହୁଏ ତେଣୁକରି ଆମେ ସମସ୍ତେ ପାଣିରେ ସୁଇମିଂ କରୁ ପାଣିରେ ପହଁରିବା ବହୁତ ଭଲ ତେଣୁକରି ଆମେ ସମସ୍ତେ ପାଣିରେ ପହଁରିଛ ଖାସ୍ କରି ଶୀତ ସମୟରେ ବର୍ଷା ସମୟରେ ତ ବେଶୀ ପାଣି ଥାଏ ଆଉ ପାଣି ବି ଖିଲାର ନ ଥାଏ ଟିକେ ତେ ତେଣୁ ଆମକୁ ବି ପନିପରିବାକୁ ଗଲେ ଜଣେ ଲୋକ ଭାର ତ ତାକୁ ତ ତା'ର ଖୁବ୍ ଅସୁବିଧା ହେଉଛି କିି ହେଉନି ଏସବୁ ଦେଖୁଥାଏ ସେ ଦେଥିଲେ ହିଁ ଜାଣି ହବ କି କୋଉ ଟାଇମ୍ର ଅସୁବିଧା ହେଉଥିବ ବଲେ ସେ ସମୟରେ ସେ ଯାଇକି ତାଙ୍କୁ ଉଦ୍ଧାର କରନ୍ତି ତେଣୁ ଆମେ ସମସ୍ତେ ଗୋଟେ ଲୋକ ଆଉ ସେ ସୁଇମିଂ କରାଇ ଆମେ ଆରାମ୍ସେ ସୁଇମିଂ କରୁ ଆଉ ସୁିମିଂର ମଜା ବି ନଉ ଆହୁରି ଆରାମ୍ସେ ବାହାରି ଆସୁ ପାଣିରୁ ବାହାରକୁ